ମାଛ ଧରିବା ପାଇଁ ବିଭିନ୍ନ ପ୍ରକାରର ଡଙ୍ଗା ତିଆରି ହୋଇଛି ସେଥିମଧ୍ୟରୁ ବୋଟ୍ ଓ କାଠରେ ତିଆରି ଡଙ୍ଗା ତ ଆଜିକା ଦୁନିଆରେ ଆଧୁନିକ ଯୁଗରେ ଆଧୁନିକ ଯନ୍ତ୍ରଯନ୍ତ୍ରାପାତିରେ ତିଆରି ଡଙ୍ଗା ମଧ୍ୟ ପରିଚାଳିତ ହେଉଛି ସେଥିମଧ୍ୟରୁ ଶାଗୁଆନ ପଟରେ ତିଆରି ଡଙ୍ଗା ଗୁଡ଼ିକ ବି ଚଳପ୍ରଚଳ ହେଉଛି ଏବଂ ମୋ ପାଖରେ ଏହି କାଠର ଡଙ୍ଗା ହିଁ ଅଛି ଏବଂ ସେଥିରେ ମୁଁ ମାଛ ଧରିବାକୁ ନଦୀକୁ ଚାଲିଯାଏ